ଭାରତୀୟ ଗଣମାଧ୍ୟମ ବିଷୟରେ ଆମକୁ ସମସ୍ତ ତଥ୍ୟ ମିଳେ ଯେ ଆମେ ଖବରକାଗଜ ମାଧ୍ୟମରେ ଯେଉଁଟାକି ସମ୍ବାଦ ସମାଜ ଆଉ ଟିଭିରୁ କନକଟିଭି କନକ ନ୍ୟୁଜ୍ ଆଉ ହେଉଛି ଓଟିଭି ଇତ୍ୟାଦି ଦ୍ୱାରା ଆମେ ସବୁ ନ୍ୟୁଜ ଚ୍ୟାନେଲ ବିଷୟର ଜାଣିପାରୁ ଏବଂ ଭବିଷ୍ୟତରେ କ'ଣ ହେବ କ'ଣ ନ ହେବ ଏବଂ ଆଜିର ଘଟଣା କ'ଣ ଦେଶ ବିଦେଶର ଖବର କ'ଣ ଆମ ରାଜ୍ୟରେ ଖବର କ'ଣ ଏ ନ୍ୟୁଜ ମାଧ୍ୟମରେ ଆମେ ପାଇ ପାରୁଛୁ